ମୋ ଘରେ ମୁଁ ଗାଈ ତିନି ଚାରିଟି ପାଳିଛି ମୁଁ ସେମାନଙ୍କର ଯତ୍ନ ନିଏ ସକାଳୁ ଉଠି ତାଙ୍କର ଗୋବର କାଢ଼େ ଆଉ ତାଙ୍କୁ ଦିନକୁ ଦିନ ଭିତରେ ଦୁଇ ତିନିଥର ନଡ଼ା ଖାଇବା ପାଇଁ ଦିଏ ଘାସ ଖାଇବା ପାଇଁ ଦିଏ ଓ ତାଙ୍କୁ ତା'ର ଛୋଟବାଛୁରୀ ଧର ଜନ୍ମ କଲା ତା'ର ମୁଁ ବହୁତ ଯତ୍ନ ନିଏ ସେ ପ୍ରଥମେ ଛୋଟବାଛୁରୀ ଖାଇପାରେନି ସେଥିପାଇଁ ମୁଁ ତା'ର ଚୋକଡ଼ ଦେହରେ ଲୁଣ ପକାଇକି ତାକୁ ଖାଇବା ପାଇଁ ଦିଏ ସିଏ ହାଉଲେ ହାଉଲେ ଖାଇ ଶିଖିଲା ପରେ ବାହାର ନଡ଼ା ଫଡ଼ା ଏଗୁଡ଼ା ସବୁ ଖାଏ ତା ମା'ଠୁ ମଧ୍ୟ କ୍ଷୀର ପିଏ ଆଉ ଗାଈ ଯଦି ଅଣ୍ଡିରା ବାଛୁରୀ ପକାଇଲା ତାକୁ ଆମେ ବର୍ଷେ ପର୍ଯ୍ୟନ୍ତ ପାଳି ପୋଷିକି ବଡ଼ କରିବୁ ତା'ପରେ ଆମେ ବିକିଦେବୁ ଆଉ ଯଦି ମାଇବାଛୁରୀ ପକାଇଲା କ୍ଷୀର ଲୋଭରେ ଆମେ ତାକୁ ରଖିବୁ ନବିକିକି ଘରେ ଆଉ ତାକୁ ଖାଇ ଖାଇବାକୁ ଦେଇ ବଡ଼ କରି ସେ ପୁଣି ପିଲା ଜନ୍ମ କଲାବେଳକୁ ସେତେବେଳକୁ ପୁଣି ତା'ର ଯତ୍ନ ନେବୁ ଆଉ ଗାଈର ଧର ଫାଟୁଆ ରୋଗ ଧର ହେଲା ସେଇଥିପାଇଁକା ତା'ର ଭେଟନାରୀ ଡାକ୍ତରମାନଙ୍କୁ ଆମେ ଡାକି ତା'ର ଟୀକାକରଣ କରାଇବୁ ଧର ଗାଈର ପାଟିରେ ଫାଟୁଆ ହେଇଯାଇଚି ଗାଈ କିଛି ଖାଇପାରୁନି ସେଥିପାଇଁ ଆମେ ସୋଡ଼ା ଗରମପାଣି ପକାଇକି ଧୋଇବୁ ତା'ଧିଅରେ ଗରମ ଘିଅ ଉଷୁମ କରି ମାରିବୁ ଧର ଗାଈକୁ ଥଣ୍ଡା ହେଇଯାଇଛି ସୋରିଷ ତେଲ ଗରମ କରିକି ଶିଙ୍ଘରେ ଦେବୁ ତା'ର ନାକରେ ପକାଇବୁ ସୋରିଷ ତେଲ ଗରମ କରି ତା'ର କାନମୁଣ୍ଡାରେ ବି ଘଷିବୁ ତା'ପରେ ଗାଈମାନଙ୍କର ଗାଈମାନଙ୍କର ସବୁ ନାଁ ବି ମୁଁ ଦେଇଛି ଗାଈ ଆଉ ବାଛୁରୀମାନଙ୍କର ଯେତେବେଳେ ନୂଆ ଛୁଆ ଯଦି ଛୁଆଜନ୍ମ ପକାଏ ସେତେବେଳେ ମୁଁ ତାଙ୍କର ସବୁ ନାମକରଣ କରିଥାଏ ମୋ ଘରେ କୁକୁର ବି ଗୋଟେ ବି ମୁଁ ପାଳିଛି ମୁଁ ତା'ର ବି ନାଁ ଦେଇଛି ଆଉ ସେ ମୋତେ ବହୁତ ଭଲ ପାଏ ମୁଁ ତାକୁ ସପ୍ତାହରେ ଦୁଇ ତିନି ଥର ଗାଧୋଇଦିଏ ଆଉ ସିଏ ସପ୍ତାହରେ ତିନି ଚାରିଥର ଆଇଁଷ ମଧ୍ୟ ଖାଏ ମୁଁ ତାକୁ କରିକି ଦିଏ କୁକୁର ମୋ ଛଡ଼ା ଆଉ କାହାକୁ ଘରେ ପସା ଇ ଦିଏନି କୁକୁର କୁକୁର ଛୁଆ ଜନ୍ମ କଲେ ଏମିତି ବି ଅଛି କୁକୁରମାନଙ୍କ ଛୁଆ ବି ଆମେ ବିକିପାରୁ ଛୁଆ ଜନ୍ମ କଲେ ଆଉ ଘରେ ଗୋଟେ ବିଲେଇ ମଧ୍ୟ ପାଳିଛି ତା ନାଁ ପୁଷି ଦେଇଛି ତା'ର ବି ମୁଁ ତାକୁ ଯତ୍ନ ବହୁତ ମୁଁ ନିଏ ତାକୁ କ୍ଷୀର ଖାଇବା ପାଇଁ ଦିଏ ଛେନା ଆଉ ଦହି ଏଗୁଡ଼ାକ ସବୁ ମୁଁ ବିଲେଇକୁ ଖାଇବା ପାଇଁ ଦିଏ ଶୁଆ ଗୋଟେ ପାଳିଛି ସେ ବି ରହିଛି ତା'ର ସିଏ ସବୁବେଳେ ଏ ଶୁଖିଲା ଲାଲି ଲଙ୍କା ଖାଏ କଞ୍ଚାଲଙ୍କାର ଲାଲି ଲଙ୍କା ଖାଏ ଲାଲି ଲଙ୍କା ଖାଇଲେ ସେ ଡାକେ ସମସ୍ତଙ୍କୁ ଆଉ ସେ ମୋ ନାଁ ଧରିକି ବି ଡାକେ ସେ ବହୁତ ଭଲ ପାଏ ମୋତେ ଆଉ ଘରେ ଯିଏ ବି ଆସିଲେ ଶୁଆ କି କିଏ ଆସିଲେ ବୋଲି ଡାକେ ତା'ର ତାକୁ ମୁଁ ହଳଦୀ ଲଗାଇ ଗାଧୋଇ ଦିଏ ସବୁବେଳେ ନହେଲେ ତା'ଦେହରେ ପୋକ ଫୋକ କାଳେ ହେଇଯିବେ ସେଥିପାଇଁ ଆଉ ମୁଁ ଏଇଭଳି ଭାବରେ ଯତ୍ନ ନିଏ ମୋ ଘର ଗୃହପାଳିତ ପଶୁମାନଙ୍କର ଏଇଭଳି ଭାବରେ ଯତ୍ନ ନିଏ